ପ୍ରଥମେ ମୁଁ ଯେତେବେଳେ ରୋଷେଇ କରିବାକୁ ଯାଇଥିଲି ମୁଁ ରୋଷେଇର ରୋଷେଇ କରିବାର ଅନୁଭୂତି କିଛି ନିଆରା ଥିଲା ଯେମିତିକି ମୁଁ ଆଗରୁ କେବେ ରୋଷେଇ କରିନି ସେଥିପାଇଁକା ମୋତେ ବହୁତ ଡର ଲାଗୁଥିଲା ଯେ ମୁଁ ରୋଷେଇ କରିପାରିବି କି ନାହିଁ ଏଥିପାଇଁ ମୁଁ ବହୁତ ଟେନସନ୍ ହେଇଯାଇଥିଲି ଏବଂ ମୁଁ ଯେହେତୁ ଫାଷ୍ଟ ଟାଇମ୍ ପାଇଁ ରୋଷେଇ କରୁଛି ସେଥିପାଇଁ ମୁଁ ଭଲ କରିପାରିବି କି ନାହିଁ ଏଥିପାଇଁକା ମୋତେ ବହୁତ ଟେନସନ୍ ଲାଗୁଥିଲା ଏବଂ ଯେହେତୁ ଆମେ ଓଡ଼ିଆ ସେଥିପାଇଁକା ଆମର ଚୁଲିରେ ରନ୍ଧା ହୁଏ ଏବଂ ଚୁଲିର ଚୁଲି ଲଗାଇ ମୋତେ ବିଲକୁଲ୍ ଆସେନି ସେଥିପାଇଁକା ମୁଁ ବହୁତ ଟେନସନ୍ ହେଇଯାଇଥିଲି ଚୁଲି ଲଗାଇ ପାରିବି କି ନାହିଁ ଏଥିପାଇଁ ବହୁତ ଟେନସନ୍ ହେଇଯାଇଥିଲା ଏବଂ ଯେହେତୁ ଘରଲୋକ ସାହାଯ୍ୟ କଲେ ମାଆ ମୋତେ ବହୁତ ସାହାଯ୍ୟ କଲେ ସେଥିପାଇଁକା ମୁଁ ଚୁଲି ଲଗାଇଦେଲି ହେଲେ ରୋଷେଇ ତାପରେ କେମିତି କ'ଣ କରିବି ଯେହେତୁ ମୋତେ ଚିକେନ୍ କଷା କରିବାର ଥିଲା ମୁଁ କେମିତି କ'ଣ କରିବି ଜାଣିପାରିଲିନି ଏବଂ ମୋ ମାଆ ମୋତେ ବହୁତ ସାହାଯ୍ୟ କଲେ ପ୍ରଥମେ ତ ମୋତେ ଚୁଲି ଲଗାଇବା ଶିଖାଇଲେ ତାପରେ ଚୁଲି ଯେହେତୁ ଦୁଇ ତିନିଥର ପରେ ଚୁଲି ଲାଗିଲାନି ତ ମୁଁ ମାଆ ନିଜେ ଚୁଲି ଲଗାଇଦେଲେ ଏବଂ ତାପରେ ମୋତେ ସବୁ ଚିକେନ୍ କଷା କରିବା ପାଇଁକା ସବୁ ଉପାଦାନ ଆଣି ରୋଷେଇ ସାମଗ୍ରୀ ରଖିବାକୁ କହିଲେ ମୁଁ ସବୁ ରୋଷେଇ ସାମଗ୍ରୀ ଆଣି ରଖିଲି ଏବଂ ମାଆ ମୋତେ ଆସ୍ତେ ଆସ୍ତେ ରୋଷେଇ ଶିଖାଇଲେ ଏମିତି କରେ ସେମିତି କରେ ମୁଁ ରୋଷେଇ କଲି ତାପରେ ରୋଷେଇ କରୁ କରୁ ସମସ୍ତଙ୍କ ପାଇଁକା ଯେହେତୁ ଆମେ ବହୁତ ବଡ଼ ଫ୍ୟାମିଲି ସେଥିପାଇଁକା ସମସ୍ତଙ୍କ ପାଇଁକା କରୁ କରୁ ବହୁତ କଷ୍ଟ ହେଲା ଆଉ ମୁଁ ଯେହେତୁ ମୁଁ ପ୍ରଥମଥର ପାଇଁକା ରୋଷେଇ କରୁଥିଲି ସେଥିପାଇଁକା ମୋତେ ବହୁତ ଡର ଲାଗିଲା ଯେ ମୁଁ ରୋଷେଇ ମୋ ଦ୍ୱାରା ହେଇପାରିବନି ବୋଧ ହୁଏ ମୁଁ ଖରାପ କରିଦେବି ଏଥିପାଇଁକା ବହୁତ ଟେନସନ୍ ହେଲା କିନ୍ତୁ ମୋ ମାଆ ମତେ ବହୁତ ସାହାଯ୍ୟ କଲେ ରୋଷେଇ କରିବା ପାଇଁକା ମୁଁ ରୋଷେଇ କଲି ଏବଂ ରୋଷେଇ ଟିକେ ଖରାପ ହେଇଥିଲା ଟିକେ କଷାଟା ଲୁଣିଆ ହେଇଯାଇଥିଲା ଆଉ ସେଥିରେ ଟିକେ ଫିକା ଲାଗୁଥିଲା ସେଥିପାଇଁକା ମୋତେ ମାଆ ପରେ ବହୁତ ବୁଝାଇଲେ ଟିକେ ଭଲ ହେଇପାରିବ ଆଉ ରୋଷେଇ ମୁଁ ଭଲ କଲି ତାପରେ ରୋଷେଇ ଭଲ ହେଲା ମୋର ଆଉ ରୋଷେଇ କରି ସାରିବା ପରେ ମୁଁ ବହୁତ ଡରିଗଲି ଏବଂ ଖାଇବା ଟାଇମ୍ରେ କେତେବେଳେ କିଏ କ'ଣ କହିବେ ସେ କଥା ଭାବିକି ବହୁତ ଟେନ୍ସ ହେଇଗଲି ଆଉ ଜାଣିପାରିଲିନି କ'ଣ କେତେବେଳେ ହବ